ଆଗରୁ ଆମ ଓଡ଼ିଶାର ଜନସଂଖ୍ୟା ବହୁତ ବଢ଼ି ବଢ଼ିଯାଇଥିଲା କାହିଁକିନା ଆଗରୁ ସବୁ ଲୋକମାନେ ସବୁ ଚାଷବାସ ଉପରେ ନିର୍ଭର କରୁଥିଲେ ଚାକିରି ବାକିରି କିଛି ବେଶୀ କରୁନଥିଲେ ତା'ପରେ ପ୍ରତ୍ୟେକ ଫ୍ୟାମିଲିରେ ଆଠଟା ଦଶଟା ପିଲା ବି ଜନ୍ମ କରୁଥିଲେ ଆଉ ସେ ପିଲାମାନଙ୍କର ପଢ଼ାପଢ଼ିକୁ ଏତେ ଧ୍ୟାନ ଦେଉନଥିଲେ ପଢ଼ୁଥିଲେ ହେଲେ ବି ବର୍ତ୍ତମାନର ପଢ଼ା ହିସାବରେ ସେମାନେେ କିଛି ଧ୍ୟାନ ଦେଉନଥିଲେ ପିଲା ଜନ୍ମ କରି ଯେ ଏତେ ବେଶଭୂଷା ପୋଷାକପତ୍ର ବି ଏତେ ସାଧାରଣ ଅବସ୍ଥାରେ ଥିଲା ସେଥିପାଇଁ ତାଙ୍କର ଯେତେ ପିଲା ଜନ୍ମ କଲେ ବି କିଛି ଚିନ୍ତା ନଥିଲା ସାଧାରଣ ଚଳିଯାଉଥିଲେ ସେମାନେ ସମସ୍ତେ ଚାଷବାସଠି ଘରେ ଖାଇକି ଖାଇ ପିଇିକରି ସବୁ ରହୁଥିଲେ ପିଲାମାନଙ୍କୁ ବଡ଼ ବଡ଼ କରୁଥିଲେ ବାହାର ଜିନିଷ ଏତେ ଦରକାର ପଡ଼ୁନଥିଲା ଆଉ ବର୍ତ୍ତମାନ ତ ସରକାର ଯେଉଁ କରିଦେଲେ ମାନେ ଗୋଟେରୁ ଦୁଇଟା ପିଲା କରିବା ନାହିଁ ସେଥିପାଇଁ ଆଗ ଅପେକ୍ଷା ବର୍ତ୍ତମାନର ଜନସଂଖ୍ୟା ବହୁତ କମିଯାଇଛି ଆଉ ବର୍ତ୍ତମାନ ପିଲାମାନେ ପାଠଶାଠ ପଢ଼ି ଅଳ୍ପ ସଂଖ୍ୟା ହେବାରୁ ଜନ ସଂଖ୍ୟା ପଢ଼ା ଶୁଣାରେ ସୁବିଧା ହେଇପାରୁଚି ସମସ୍ତେ ଖୁସିରେ ପିଲାମାନଙ୍କୁ ପଢ଼େଇକରି ବିଭିନ୍ନପ୍ରକାର ବିଭିନ୍ନ ପୋଷାକ ପତ୍ର ସବୁ ଦିଆ ଥୁଆ ଯୋଗାଡ଼ କରିପାରୁଛନ୍ତି ଛୁଆମାନଙ୍କ ପାଇଁ ସୁବିଧା ହେଉଚି ଆଗ ଅପେକ୍ଷା ବର୍ତ୍ତମାନ ବହୁତ କମି ଯାଇଛି ଜନସଂଖ୍ୟା ମାନେ ଗୋଟେରୁ ଦୁଇଟା ପିଲା କେହି କରୁନାହାନ୍ତି କାହିଁକିନା ସେଇଠିକି ସୁବିଧା ବର୍ତ୍ତମାନେ ଅଛି ଯେ ସରକାର ସେତିକି ସୁବିଧା ଦେଇଛନ୍ତି ଯେତେ କମ୍ ସଂଖ୍ୟା ସେତେ ସେମାନେ ଖୁସିରେ ରହିପାରୁଛନ୍ତି ଖୁସିରେ ପିଲାମାନଙ୍କର ସବୁ ପୂରଣ କରିପାରୁଛନ୍ତି ଆଶା ସବୁ